ମୁଁ ତ କେବେ ସମସ୍ତଙ୍କ ଗୋଷ୍ଠୀରେ ଗୋଟେ ମିଶିକି ଦୌଡ଼ିବାରେ ମୋତେ ସୁଯୋଗ ମିଳିନି କିନ୍ତୁ ଯଦି ଦୌଡ଼ିବାକୁ ସୁଯୋଗ ମିଳିଲା ସେ ତା'ର ଅନୁଭୂତି ହେଉଛି ବହୁତ ଖୁସି ଲାଗେ କାରଣ କିଏ ପଡ଼ି ଯାଉଥିବ କିଏ ଝୁଣ୍ଟି ଯାଉଥିବ କିଏ ଆମର ଦେହକୁ ଦେହକୁ ବାଜିି ଯାଉଥିବ ସେଇ ଯେଉଁ ଖୁସି ସେଇ ଯେଉଁ ଅନୁଭବ ସେଇଟା ବହୁତ ମାନେ ମାତ୍ରାରେ ବହୁତ ଖୁସି ଲାଗିବ କାରଣ ଯଦି ଆମେ ଗୋଟେ ଏକ୍ ଏକଜୁଟ ହେଇକି ଯଦି ଦୌଡ଼ିଲେ ତା'ର ହେଉଛି ଯେ ଆମକୁ ରହିଲା ଯେ ମୁଁ ଜିତିବି ମୁଁ ଜିତିବି କେହି ଚାହାଁନ୍ତିନି ଯେ ଯେ ଅନ୍ୟ କିଏ ଜିତିଲେ ତାଙ୍କୁ ଅନୁ ଖୁସି ଅନୁଭବ ହୁଏନି କିନ୍ତୁ ମଣିଷର ସବୁବେଳେ ତ ସ୍ଵାର୍ଥ ରହିଲା ସ୍ଵାର୍ଥ ଉପରେ ରହିଲା ଯେ ମୁଁ ଦୌଡ଼ିବି ମୁଁ ଜିତିବି ସେଥିପାଇଁ ସେଇଠାରେ ସବୁବେଳେ ତାଙ୍କର ଲକ୍ଷ୍ୟ ରହିବ ଯେ ମୁଁ ଜିତିବି ସେଇ ଯେ ଅନୁଭବ ଯେ ସେ ଯେ ଦୌଡ଼ିବାଟା ଜିନିଷଟି ମୋତେ ଦେଖିବା ପାଇଁ ବି ବହୁତ ଇଚ୍ଛା ଅଛି ଓ ମିଶିବା ପାଇଁ ବି ମୋତେ ବହୁତ ଇଚ୍ଛା ଅଛି କାରଣ ସେ ଦୌଡ଼ରେ ଖୁସି ବି ଲାଗିବ ଓ ଦେ ଦେଖିବା ପାଇଁ ବି ଖୁସି ଲାଗିବ ଦୌଡ଼ିବା ପାଇଁ ବି ଖୁସି ଲାଗିବ କାରଣ ତାଙ୍କର ସେଇ ଅନୁଭୂତିକାକୁ ମୁଁ ଅନୁଭୂତ ଅନୁଭୂତି ଅନୁଭବ କରିବା ପାଇଁ ଚାହୁଁଛି ଅନୁଭବ କଲେ ନିଜେ ଜାଣିବା ମିଶିକି ଦୌଡ଼ିବାଟା କେତେ ଖୁସି କେତେ ମାତ୍ରାରେ ଖୁସି ଲାଗୁଛି କେତେ ମାତ୍ରାରେ ଦୁଃଖ ଲାଗୁଛି ଜାଣିହବ ସେ ଏତିକି କହୁଛି